ହଁ ଆମ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟ ପ୍ରତି ଗୁରୁତ୍ୱ ଦିଅନ୍ତି କାରଣ ଆମ ଗ୍ରାମରେ କୌଣସି ସାଂସ୍କୃତିକ କାର୍ଯ୍ୟ ହେଲେ ସେଠାରେ ବିଭିନ୍ନ ପ୍ରକାର ର ନୃତ୍ୟ ପରିବେଷଣ କରାଯାଏ ଯଥା ଓଡ଼ିଶୀ ସମ୍ବଲପୁରୀ ଭଜନ ଭଳି ଏବଂ ସେଗୁଡ଼ିକୁ ଦେଖିବା ପାଇଁ ଗ୍ରାମର ବାହାରୁ ମଧ୍ୟ ଲୋକମାନେ ଆସି ଥାଇ ଆସିଥାନ୍ତି ଏବଂ ଗ୍ରାମର ଲୋକମାନେ ମଧ୍ୟ ଏହାକୁ ଦେଖି ଅତି ଆନନ୍ଦ ଭାବେ ଉପଭୋଗ କରିଥାନ୍ତି ବିଭିନ୍ନ ପ୍ରକାର ଜାତି ମଧ୍ୟ ଏହାକୁ ଦେଖିଥାନ୍ତି